ଆମର୍ ଅଞ୍ଚଲନେଁ ବହୁତ୍ କଲାକାର୍ ମାନେ ଅଛନ୍ ମାଟି ମାଟିରୁ ମୂର୍ତ୍ତି ବନାଯାଏ ମାଟିରୁ ମାଠିଆ ବନାଯାଏ ମାଟିରୁ ଦୀପ ବନାଯାଏ ମାଟିକୁ ପିଟିକି ବିନା କେମିକାଲରେ ମାଟିକୁ ମୂର୍ତ୍ତି ବନନ୍ ଉନଜା ଆଡ଼େ କେମିକାଲ୍ ଦେଇକରି ଇଟା ମାଟିକେ ମୂର୍ତ୍ତି ବନାଯାଇସି ଆମର୍ ଆଡ଼େ ଭିନ୍ନ ଭିନ୍ନ ମୂର୍ତ୍ତି ମାନେ ବନାଯାଏ ଗଣେଶ ମୂର୍ତ୍ତି ଦୁର୍ଗା ମୂର୍ତ୍ତି ତା'ପରେ ଗଲା ଯେ ହେନ୍ତା ସବୁ ପୂଜାପାଠ୍ ଯେତେ ଆଏସି ସବୁ ମୂର୍ତ୍ତି ବନାଯାଏ ଲକ୍ଷ୍ମୀ ମୂର୍ତ୍ତି ସରସ୍ବତୀ ମୂର୍ତ୍ତି ସବୁ ଭଲସେ ବନାଯାଏ କଲର୍ ଫଲର୍ ଦେଇକରି ପୂରା ମୁହିଁଆ କରି ମୂର୍ତ୍ତି ବନାଯାଏସି ମାଟି ବନାଯାଏସି ଖରା ମାସେ ଠଣ୍ଡା ପାଣି ପିଇବା ପାଇଁ ମାଠିଆ ମାନେ ଘିନୁ ମାଠିଆନେ ପାଏନ୍ ପିଇଲେ ବଢ଼ିଆଁ ଲାଗସି ମାଟି ଜିନିଷ୍ ବହୁତ ଭଲ ଆର୍ ବହୁତ୍ ଉପକାରୀ ମାଟି ଜିନିଷ୍ ପୂରା ବହୁତ୍ ଭଲ୍ ଲାଗସି ମାଏଟ୍ ନୁ ମୂର୍ତ୍ତିମାନେ ବନାବାକେ ତା'ପରେ ଖୋବ୍ ଜିନିଷ ବନାହେସି ବିହା ମାନେ କଲେ ବି ମାଟିରୁ ଦୀପ ସେ କା'ଣା କା'ଣା ମନେ ବହୁତ୍ ଘିନା ଯାଏସି